ହ୍ୟାଲୋ କଥା ହେଲ ଡ୍ରାଇଭର୍ କଥା ହେଲ ଡ୍ରାଇଭର୍ ସହ

ମୁଁ ତାକୁ କିଛି କହିନି ମୁଁ କହିଲି ଦିଦିଙ୍କ ନମ୍ବର ନିଅ ଦିଦି ସାଙ୍ଗେ କଥା ହୁଅ ତୁମକୁ କେତେ କହିଲା କି କ'ଣ ଏଇଠି ତିନିହଜାର ଟଙ୍କାରେ କ'ଣ ଏଇ

ସିଏ ଏତେ ଟଙ୍କା କହୁଛି ଇଏ ସ ନା ନା ମୁଁ କ ନା ମୁଁ କହିଲି ଦିଦିଙ୍କ ମୋତେ କହୁଥିଲା ମୋତେ ପଇସା କଥା କହିଲା ମୁଁ କହିଲି ପଇସା କଥା ମୋତେ କିଛି କୁହନି ଦିଦିଙ୍କ ସାଙ୍ଗେ କଥା ହୁଅ ଦିଦି ବୁଝିବେ ଏଇ ଅଠର ଉଣେଇଶ କିଲୋମିଟର ବାଟ ତିନିହଜାର ଟଙ୍କା ହଁ ଟୋଲଗେଟ୍ ପଇସା ସିଏ ଦେବନା ଆମେ ଦେବା ହଁ ତିନି ହଜାର ଟଙ୍କା ଭଲ ଆଉ ଭଲ ତୁମର ଦେହରେ ମୁଣ୍ଡରେ ଲାଭ ଆଉ ମୁଁ କହିଲି ଆମର ଦେହରେ ମୁଣ୍ଡରେ ଲାଭ ଆ ସେ ନାନୀ ଘର

ତାଙ୍କର କ'ଣ ଯାଗା ହେବେ ତାଙ୍କର ବା ତାଙ୍କର ଦଶ ଜଣ କ'ଣ ଯାଗା ହେବେ ତାଙ୍କର ବୋଲେରୋ ଟି ନ'ଜଣ ବୋଲେରୋ ହେବନି ଟ୍ରାଭେରାଟା କ'ଣ ତାଙ୍କର ଫ୍ରି ଅଛି ନା ଟ୍ରାଭେରା କାଲି କୁଆଡ଼େ ଯିବ ଏ ସେ ନେଇକିରି ଗଲେ ହେବନା ଯଦି ବାଟ ଏ ପୋଲିସ୍ ଫୋଲିସ୍ ଯଦି ରହିବ ସିଏ ଡ୍ରାଇଭର ବାଲା ସେ ପୁଣି କହିବ ଯେ ମୋ ତିନି ହଜାର ଟଙ୍କା ଫାଇନ୍ ପୁଣି ଦିଅ କିଏ ଏତେ କଥା ବୁଝିବ ତାଙ୍କ ନ ତା ଟ୍ରାଭେରାଟା ନାଇଁ କାଲି ରବିବାରଟା ସବୁଆଡ଼େ ଇଏ ରହିବ କି ଆଉ ଗୋଟେ ଗାଡ଼ି ବୁଝିବା ଆଉ ସେ ସୌଦାମିନୀ ଦିଦି କ'ଣ କହୁ ତାଙ୍କ ତାଙ୍କୁ ଫୋନ୍ କରିଥିଲି ସିଏ କ'ଣ ରିସିଭ୍ କଲେନି ମୋତେ କହିଲେ ମୁଁ ରୋଷେଇ କରୁଛି ପରେ ଫୋନ୍ ଆ ସିଏ ତାଙ୍କୁ କହିଥିଲେ ନହେଲେ ସିଏ ତାଙ୍କର ଯେଉଁ ଶଳା ଜଣେ ଗାଡ଼ି ଚଲାଉଛି ତା'ଠାରୁ ବୁଝିଥାନ୍ତେ

ତୁମକୁ ନହେଲେ ସିଏ ନା ମୋ ସ୍ତ୍ରୀର ତ ଠିକ୍ ନାହିଁ ମୋ ଛୁଆର ତ ଝାଡ଼ା ହେଉଛି ସିଏ ମୋ ଛୁଆର ଝାଡ଼ା ହେଉଛି ଓ ଆର୍ ଏସ୍ ଆଜି ତା ପାଇଁ ଆଣିଛି ମେଡିସିନ୍ ଆଣିଛି ଓ ଆର୍ ଏସ୍ ଆଣିଛି ସୌଦାମିନୀକୁ ପଚାରେ ସୌଦାମିନୀ ଦିଦିଙ୍କୁ ପଚାରେ ସିଏ ଯଦି କହିବେ ଯଦି ଯଦି ହେଇଗଲା କମ୍ରେ କମ୍ରେ ନହେଲେ ଏଇ ତିନି ହଜାରରେ ଯିବା ଆଉ ସିଏ ତ କହୁଛି ସକାଳୁ ଯାଇ ରାତିକୁ ଆସିବ ଆଉ କ'ଣ କରିବା ତାକୁ କହିବା ଆଉ ତାକୁ କହିବା ସେଇ ତିନି ହଜାରରେ ଖାଇବା ପିଇବା ସବୁ ସେ ଟୋଲଗେଟ୍ ଫିସ୍ଟା ଦେଇ ଦେଇଥିଲେ ଭଲ ହେଇଥାନ୍ତା ସେଇଥିରେ ହେ ଭଗବାନ ସେଠି ପୁଣି ଦୁଇଶହ ଦୁଇଶହ ଚାରିଶହ ଛଅଶହ ଟଙ୍କା ଦେବାକୁ ପଡ଼ିବ ହେଲେ ଚାରିହଜାର ହେ ବ ସେ କାଲି ହଁ ମୁଁ କଥା ହେଇକି ତୁମକୁ ଏଇନେ ଫୋନ୍ କରୁଛି ଆଉ